ହଁ ମୁଁ ଗୋଟିଏ ଟେଡ଼ି ବୁଣୁଛି ଟେଡ଼ି ବୁଣିବା ଦ୍ୱାରା ମୋର ବହୁତ ଲାଭ ହୋଇଛି କାହିଁକି ନା ଟେଡ଼ିର କମ୍ ସାମଗ୍ରୀରେ ତିଆରି ହୋଇଥାଏ ଏଥିରେ ବହୁତ ଉଲ୍ ସୂତା ଲାଗିଥାଏ କିଛି ଏପଟ ସେପଟ ହେଲେ ପୁଣିଥରେ ମୁଳରୁ କରିବାକୁ ପଡ଼ିଥାଏ